ଢେଙ୍କାନାଳ ଜିଲ୍ଲାର ମୁଖ୍ୟ କୃଷି ଜାତୀୟ ଦ୍ରବ୍ୟ ହେଲା ମକା ମକାକୁ ନଈ ପାଖ ଜମିରେ ବିଭିନ୍ନ ଉପାୟରେ ଲଗାଯାଏ ମକା ଚାଷ କଲାବେଳେ ଲୋକମାନେ ଖେତକୁ ପୋଡ଼ ଗୋବର ସାର ଖତ ବିଭିନ୍ନ ପ୍ରକାରର ଔଷଧ ପ୍ରୟୋଗ କରି ମକା ଚାଷ ଲଗାନ୍ତି ମକାକୁ ପୁରା ଧାଡ଼ିରେ ସେମାନେ ଲଗାନ୍ତି ଆଉ ବହୁତ ଶ୍ରମିକ ମଧ୍ୟ ନିୟୋଜିତ ବହୁତ କୃଷକ ମଧ୍ୟ ଏଥିରେ ନିୟୋଜିତ ହୋଇଥାନ୍ତି ମକା ଚାଷ କଲାବେଳେ ବିଭିନ୍ନ ମାନେ ବିଭିନ୍ନ ଉପାୟରେ ସେମାନେ ଜଳ ସିଞ୍ଚନ କରନ୍ତି ଢେଙ୍କାନାଳ ଜିଲ୍ଲାର ପଶୁସମ୍ପଦ ବି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ବିଭିନ୍ନ ପ୍ରକାରର ପଶୁ ଯଥା ଛେଳି ଗାଈ କୁକୁଡ଼ା ମେଣ୍ଢା ଇତ୍ୟାଦି ପଶୁପାଳନ କରି ଲୋକେ ବହୁତ ଉନ୍ନତମାନର ହେଲେଣି ପଶୁପାଳନ ଦ୍ୱାରା ସେମାନେ ବହୁତ ଲାଭବାନ ଲାଭବାନ ମଧ୍ୟ ହେଲେଣି ଯଥା ବିଭିନ୍ନ ପ୍ରକାରର ଡାଲି ଜାତୀୟ ଫସଲ ମଧ୍ୟ ଢେଙ୍କାନାଳ ଜିଲ୍ଲାରେ ଉର୍ବର କରାଯାଏ ଯଥା ବିରି କୋଳଥ ମୁଗ ହରଡ଼ ଇତ୍ୟାଦି ପ୍ରକାରର ମାନେ ଡାଲି ଜାତୀୟ ଦ୍ରବ୍ୟ ଉତ୍ପାଦନ କରାଯାଏ ଆଉ ଚିନାବାଦାମ ଚିନାବାଦାମ ସୂର୍ଯ୍ୟମୁଖୀ ତେଲ ମଧ୍ୟ କରାଯାଇଥାଏ